ପ୍ରତ୍ୟେକ ଦେଶର ନିଜ ନିଜର କିଛି ନା କିଛି ସଂସ୍କୃତି ଥାଏ ପ୍ରତ୍ୟେକ ସଂସ୍କୃତି ପରସ୍ପରଠାରୁ ଭିନ୍ନ ଅଟେ ସେହିପରି ଭାବରେ ଆମ ଭାରତ ବର୍ଷର ସଂସ୍କୃତି ତଥା ଆମ ଭାରତ ବର୍ଷ ହେଉଛି ଜଗନ୍ନାଥ ତୀର୍ଥ ଧାମ ଏହି ସଂସ୍କୃତିକୁ ପ୍ରତି ବର୍ଷ ଦେଖିବା ପାଇଁ ଭାରତ ତଥା ବିଶ୍ୱ ବାହାରୁ ବିଭିନ୍ନ ଲୋକ ପ୍ରତି ସମୟରେ ଏହାକୁ ବୁଲିବାକୁ ଆସିଥାନ୍ତି ତେଣୁ ଆମ ଭାରତ ସବୁ ସଂସ୍କୃତି ମଧ୍ୟରେ ଶ୍ରେଷ୍ଠ ଅଟେ